ମୋତେ ଚିତ୍ର କରିବାକୁ ଭଲ ଲାଗେ ଯେହେତୁ ଘରର ପରିସ୍ଥିତି ଯୋଗୁଁ ମୁଁ ବିବାଘର ହୋଇକିରି ଆସିଲି ଆଉ ବାପା ମାଆ ଯେମିତି ଅବେଡ଼ା ବେଳେ ଯେମିତି ମୋତେ ବାହାରକୁ ପଠେଇ ପାରୁନଥିଲେ ଆଗୁରୁ ତ କୌଣସି ଝିଅମାନଙ୍କୁ ଝିଅମାନଙ୍କୁ କୋଉଠିକି କଲେଜ୍ ହଉ କି ମେସିନ୍ ହଉ କି ଚିତ୍ର ହଉ କୌଣସି ଜାଗାକୁ ପଠେଇ ପାରୁନଥିଲେ ଆଉ ଏବେ ତ ସବୁ ସମାନ ହେଲା ନାରୀମାନଙ୍କୁ ତ ସବୁ ସୁବିଧା ଦିଆହେଲା ଆଉ ଏବେ ଝିଅମାନେ ଦେଶ ଆଗକୁ ନେଲେ ଆଗକୁ ଏବେ ସବୁ ପ୍ରକାର ସୁବିଧା ଦିଆ ହେଲା ଆଉ ଏବେ ଆଉ କିଛି ନାହିଁ ଆଉ ଯେହେତୁ କହୁଛି ଯେ ଆଗକୁ କିଛି କ'ଣ କଲେ ଝିଅମାନେ ଆଗକୁ କ'ଣ ଚିତ୍ରାଙ୍କନ କରିପାରିବେ ତାଙ୍କ ପାଇଁ କ'ଣ ସୁବିଧା ହଉ ନହଜେଲେ ନାଇଁ କ'ଣ ସିଲେଇ ହେଉ ନହେଲେ ନାଇଁ ଆଉ କ'ଣ ହଉ ସେମିତି ୟେ କରିକିରି ନହେଲେ ମୋତେ ବହୁତ ଚିତ୍ରାଙ୍କନ କରିବାକୁ ବହୁତ ଭଲ ଲାଗେ ମୁଁ ବିଭିନ୍ନ ପ୍ରକାର ସବୁ ଶିଖିଛି ଆଉ ଘର ପରିସ୍ଥିତି ସକାଶେ ଘରେ ଅଛି ଆଉ ଆଉ ସେଥିଲାଗି କହୁଛି